ଆଜି ଯଦି ମଣିଷ ବଞ୍ଚିଛି କି ଆଗକୁ ବଢୁଛି ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ପାଇଁ ବିଜ୍ଞାନ ଦ୍ୱାରା ଆମେ ବିଭିନ୍ନ କଥା ବିଭିନ୍ନ ଜିନିଷ ବିଭିନ୍ନ ଉଦ୍ଭାବନ ଜିନିଷ ଆମେ ଦେଖୁଥାଉ କି ଆମେ କାରବାର ବି ମଧ୍ୟ କରୁଛେ ସେମାନଙ୍କ ଭିତରୁ ଗୋଟିଏ ହେଉଛି ବଲବ୍ ଇଲେକ୍ଟ୍ରିକ୍ ବଲବ୍ ଯିଏକି ସେମାନେ ବିଦ୍ୟା

ପ୍ରଯୁକ୍ତିବିଦ୍ୟା ଦ୍ଵାରା ତିଆରି କରିଛନ୍ତି ତାହାର ଫଳାଫଳ ଆମେ ଏବେ ଦେଖୁଛେ କି ଆମେ ତାଙ୍କୁ ବ୍ୟବହାର କରୁଛେ ଆଗକୁ ବଢ଼ୁଛେ ତା' ମାଧ୍ୟମରେ ତାଙ୍କୁ ଯିଏ ଉଦ୍ଭାବନ କରିଛନ୍ତି ସେମାନେ କେତେ କଷ୍ଟ ସହିଛନ୍ତି କେତେଦିନ ଧରି ଚେଷ୍ଟା କରି ସେ ଜିନିଷ ଉଦ୍ଭାବନ କରିଛନ୍ତି ଆମେ ତା'ର ସଫଳ ପାଉଛେ ଆଗେ ଲୋକମାନେ ପାଦରେ ଶଗଡ଼ରେ ଚାଲୁଥିଲେ କି ଶଗଡ଼ରେ ଯାଉଥିଲେ ବର୍ତ୍ତମାନ ଆମେ ହେଲିକ୍ୟାପ୍ଟର୍ ପ୍ଲେନ୍ ରକେଟ୍ ବାଇକ୍ କାର୍ ବସ୍ ମାଧ୍ୟମରେ ପ୍ରଚଳିତ ହେଉଛେ ଏହାବି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଦ୍ଵାରା ସମ୍ଭବ ଇଏ ସବୁ ଆମେ କେମିତି ଜାଣିଥାଏ କି ଜାଣିପାରିବା କି ଜାଣୁଛେ ଆମେ ପୁସ୍ତକ ଜ୍ଞାନ ପତ୍ରିକା ଗଣମାଧ୍ୟମ ମୋବାଇଲ୍ ଇଣ୍ଟର୍ନେଟ୍ ଲୋକମାନଙ୍କଠାରୁ ସାଙ୍ଗ ସାଥିଙ୍କଠାରୁ ଆମେ ଜାଣିଥାଉ